ସୋଫା ସେଟ୍ ବାହାରୁ ଆଣିଥିଲି କମ୍ ପ୍ରାଇସ୍ରୁ କିନ୍ତୁ ବହୁତ ହାଲୁକା ଜିନିଷ ଥିଲା ମୁଁ କିଛି ଜାଣିପାରିନଥିଲି ଭିତରେ ଉଇଯାକ ଖାଇଯାଇଥିଲା ସେଥିପାଇଁ ମୁଁ ବହୁତ ଦୁଃଖିତ ଯେଉଁ ସୋଫା ସେଟ୍ ବି କିଣିବାକୁ ପଡ଼ିବ ତାହେଲେ ଆଗରେ ସେମାନଙ୍କୁ ଭଲ ଭାବରେ ଚିହ୍ନିବା ଏବଂ ଜାଣିକିରି ଜିନିଷଟା କିଣିବା କାହିଁକିନା ପଇସା ଦେଇକିରି ଯେକୌଣସି ଜିନିଷ ବି ଆମେ ଆଣିଥାଉ ତାକୁ ଭଲ ଭାବରେ ଦେଖିବା ଏବଂ ଚେକ୍ କରିକି ଜିନିଷଟାକୁ ଆମେ ଆଣିବା ଉଚିତ ତେଣୁ ସୋଫା ସେଟ୍ ଆମେ ବାହାରୁ ନ କିିିଣିକି କାଠରେ କାର୍ପେଣ୍ଟରମାନଙ୍କ ହାତରେ ତିଆରି କରିଲେ ଭଲ ଥିବ ଆଉ ସ୍ପଞ୍ଜ ବ୍ୟବହାର ନ କରିକିନା ହାତ ସିଲେଇ ହେଇଥିବା ସୋଫା ସେଟ୍ ବ୍ୟବହାର କଲେ ଆହୁରି ଭଲ ଥିବ ଏବଂ ବହୁତ ଦିନ ବି ଯିବ ତେଣୁ ବାହାରେ ସୋଫା ସେଟ୍ ଆମେ ନ ଦେଖିକି ନ ଜାଣିକି ଆଣିବା ଉଚିତ ନୁହଁ ଯେଉଁ ଜିନିଷ କିଣିବା ତା' ପୂର୍ବରୁ ଭାବି ଚିନ୍ତିକି କିଣିବାକୁ ପଡ଼ିବ ନହେଲେ ପଛରେ ହଇରାଣ ହେବାକୁ ପଡ଼ିବ